ମୁଁ ଏହି କିଛି ଦଶଦିନ ହେବ ଏକ ଜଳ ବିଶୁଦ୍ଧିକରଣ ଯନ୍ତ୍ରଟିଏ କ୍ରୟ କରିଥିଲି ଯାହାକି ମତେ ବିଶୁଦ୍ଧ ଜଳ ପିଇବାରେ ସହାୟକ କରେ କାରଣ ଗ୍ରୀଷ୍ମ ଋତୁରେ ସମସ୍ତେ ବିଶୁଦ୍ଧ ଜଳ ପିଇବାପାଇଁ ନିତ୍ୟାନ୍ତ ଆବଶ୍ୟକ କାରଣ ଖରାଦିନଟା ଦେହପାଇଁ ଜଳ ଅଧିକ ଜରୁରୀ ରହିଥାଏ ତ ସେଥିପାଇଁ ମୁଁ କିଛିଦିନ ତଳେ ଅନଲାଇନରେ ଜଳବିଶୁଦ୍ଧିକରଣ ଯନ୍ତ୍ରଟା କ୍ରୟ କରିଥିଲି ଯାହାକି ବୈଦ୍ୟୁତିକରେ ପରିଚାଳିତ ଅଛି ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ ଏବଂ ଜଳଟା ଖଣିଜ ଲବଣରେ ଭରା ଏବଂ ଏହି ଜଳ ବିଶୁଦ୍ଧିକରଣରେ ଯେଉଁ ଯନ୍ତ୍ରରେ ଯେଉଁ ଜଳ ବିଶୁଦ୍ଧିକରଣ ହେଉଛି ତାହା ଅତ୍ୟନ୍ତ ମଧୁର ବି ଲାଗୁଛି ଏବଂ ଏହି ଯନ୍ତ୍ରଟା ଖୁବ କମ ଦରଦାମରେ ମିଳୁଛି ଯାହାକି ସମସ୍ତେ କ୍ରୟ କରିବାପାଇଁ ଉପଯୋଗୀ ଅଟେ ଏହି ବୈଦ୍ୟୁତିକ ଉପକରଣଟିରେ ପନ୍ଦର ଲିଟର ଜଳ ଧରିବା ସହିତ ବହୁତ କମ ସମୟରେ ବିଶୁଦ୍ଧିକରଣ କରିଥାଏ ଏବଂ ଏହି ବିଶୁଦ୍ଧିକରଣ ପାଣି ପିଇବା ପାଇଁ ସମସ୍ତଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଉପଯୋଗୀ ହୋଇଥାଏ